ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ମୁଁ ଏକ ଯାତ୍ରା ଦେଖିବା ପାଇଁ ଚାହୁଁଛି ଯାଇଥିଲି ଓ ସେଥିପାଇଁ ମୁଁ ଗୋଟିଏ ଗାଡ଼ି କେମିତି ବୁକ୍ କରି ଯାଇଛି ସେଥିରେ କିଛି କହିବାକୁ ଚାହୁଁଛି ଆମେ ମାନେ କେମିତି ଗାଡ଼ିରେ ଗଲୁ କାର ଗାଡ଼ି ବୁକ୍ କଲି କାର ଗାଡ଼ି ବୁକ୍ କରିବା ପୂର୍ବରୁ ଆମେ ମାନେ ପ୍ରଥମେ ସେ ଯାତ୍ରା କରିବା ପାଇଁ ଆମେ ପ୍ରଥମେ ତେୟାର ହେଇଗଲୁ ସେ ବୁକ୍ କାର ଗାଡ଼ି ଏକ ମାଲିକକୁ କଲ୍ କରି ଆଘର ଦିନ କହିକି ଆମେ ବୁକ୍ କରି ଯିବା ପାଇଁ କହିଦେଇଥିଲୁ ସେତାକେ ସେ ତା'ପରେ କାର ଗାଡ଼ି ଆଣିଲା ଓ ଆମେ ବସିକି ଏକ ଯାତ୍ରାକୁ ଗଲୁ ସେଇଠାରେ ଯାତ୍ରା ଦେଖିଯିବା ବେଲେ ଆମେ ଅନେକ ମଜ ମସ୍ତି ସେ କାରରେ ବୁକ୍ କରି ଗଲୁ ବହୁତ ମଜା ଲାଗିଲା ତା'ରେ ଆମେ ଅନେକ ଥାରେ ଏପଟୁ ସେପଟୁ ବୁଲି ବହୁତ ଖୁସିରେ ବୁଲି ପାରିଲୁ କାହିଁକିନା କାର ଗାଡ଼ିରେ ବୁକ୍ କରିିକି ଆମେ ଯାଇଥିଲୁ ସେଥିପାଇଁ ଓ ବୁକ୍ରେ ଅନ୍ୟ ଅନ୍ୟ ସ୍ଥାନ ମଧ୍ୟ ଦେଖିପାରି ବହୁତ ଖୁସି ଲାଗିଲା ସେଥିପାଇ କାର ଗାଡ଼ିରେ ଯିବା ପାଇଁ ବହୁତ ଭଲ ଲାଗେ ଅନ୍ୟଥିରେ ଯିବା ପାଇଁ ଏତେ ଖୁସି ନାହିଁ କାହିଁକି ନା କାର ଗାଡ଼ିରେ ଗଲେ ଏଇ ଲୋକ ନିଜେ ଭଡ଼ା କରିକି ଯିବେ ନା ସେଥିପାଇଁ ବୁକ୍ କରିକି ଯାଇଥିନୁ ଅନ୍ୟ କୌଣସି ଗାଡ଼ିରେ ଗଲେ ଏତେ ମଜା ନାହିଁ ଏଥି ନିଜେ ଗୋଟିଏ ଗାଡ଼ିରେ ଯିବେ ସେଥିପାଇଁ ଗୋଟିଏ ମଜା ଅଛି ଯାତ୍ରା ଯାତ୍ରା ଦେଖିବା ପାଇଁ ଏଥିରେ ଆମେ ବୁକ୍ କରି କାର ଗାଡ଼ିରେ ଯାଇଥିନୁ ସେଥିପାଇଁ ବହୁତ ଆମେ ଖୁସି ଯାହା କାର ଗାଡ଼ି ବୁକ୍ କରିକି